ଆମ ଓଡ଼ିଶାରେ ବହୁତ ବୁଲିବା ସ୍ଥାନ ଅଛି ସେଗୁଡ଼ିକ ହେଉଛି ଗୋଟେ ହେଉଛି ମୋନାଲି ସେଇଠି ଯାଇ ବହୁତ ମଜା ହେଉଛି କାହିଁକିନା ସେଇଠି ବରଫ ଅଛି ସାଙ୍ଗ ସାଥେ ଗଲେ କ୍ୟାମ୍ପିଙ୍ଗ୍ କରି ହେଉଛି କ୍ୟାମ୍ପିଂ ରାତିରେ ମଜା ହେଉଛି ଖାଇବା ପିଇବା ସାଙ୍ଗ ସହିତ ଗଲେ ବହୁତ ମଜା କ୍ୟାମ୍ପିଙ୍ଗ୍ରେ ଆଉ ଗୋଟେ ହେଉଛି ଆମର ଚିତ୍ରକୁ ବୋଡ଼ିଂ କରି ହେଉଛି ମାଛ ଫାଛ ଧରା ହେଉଛି ବହୁତ ବହୁତ ଉପରରୁ ୱାଟର୍ ଫଲ୍ ଅଛି ବହୁତ ଉପରୁ ପାଣି ପଡ଼ୁଛି ବୋଡ଼ିଂ କରି ହେଉଛି ବହୁତ ମଜା ଲାଗୁଛି ବୁଲିବାକୁ ଆଉ ଗୋଟେ ହେଉଛି ଆମର ଦେଓମାଳି କୋରାପୁଟ ଡିଷ୍ଟକ୍ରେ ସେଇଠି ରାତିରେ ରହିବାକୁ ବହୁତ ମଜା ସକାଳର ସନସେଟ୍ ଦେଖିବାକୁ ବହୁତ ଭଲ ଲାଗୁଛି ଆଉ ରାତିରେ କ୍ୟାମ୍ପିଙ୍ଗ୍ କରିବାକୁ ବହୁତ ଭଲ ଲାଗୁଛି ଆଉ ସେଇଠି ଗୋଟେ ଅସୁବିଧା ହେଉଛି ଖାଇବା ପିଇବା ମିଳୁନାହିଁ ଆଉ ଗୋଟେ ଜାଗା ହେଉଛି ଆମର ତାର ୱାଟର୍ ଫଲ୍ ଚିତ୍ରକଣ୍ଡାର ଅଛି ସେଇଟିି ହେଉଛି ବହୁତ ୱାଟର୍ ଫଲ୍ ବଡ଼ ୱାଟର୍ ଫଲ୍ ଗଟେ ବହୁତ ବଡ଼ ୱାଟର୍ ଫଲ୍ ଗଟେ ଅଛି ଦେହକୁ ଦେଖିବାକୁ ବହୁତ ଭଲ ଲାଗୁଛି ସେଇଠି ଯାଏ ରହିବାକୁ ରୋଷେଇ କର ଭୋଜି କରିବାକୁ ବହୁତ ଭଲ ଲାଗୁଛି ଦିନ ସାରା ରହିଲେ ବି ମନ ଭରୁନାହିଁ ଆଉ ସେଇଠି ଅସୁବିଧା ହେଉଛି ଆମର ବୋଡ଼ିଂ କରି ହଉନାହିଁ କିଛି ଖାଲି ଭୋଜି କରି ହେଉଛି ଅଲଗା ଗୋଟେ ମଜା ଲାଗୁଛି ସାଙ୍ଗସହିତ ଗଲେ କ୍ୟାମ୍ପିଂ କରି ହେଉଛି ଆଉ ଗୋଟେ ହେଉଛି ଆମର ଚିତ୍ରକଣ୍ଡା ବ୍ରିଜ୍ ବୁଲିବାକୁ ଭଲ ଲାଗୁଛି ବହୁତ ବଡ଼ ବ୍ରିଜ୍ଟା ଗୋଟେ କିଲୋମିଟର ହବ ଦେଖିବାକୁ ଭଲ ଲାଗୁଛି ପାଣି ଅଛି ଡଙ୍ଗା ଅଛି ବହୁତ ମାଛ ଧରାଳି ମାନେ ମାଛ ଧରୁଚନ୍ତି ଦେଖିବାକୁ ଭଲ ଲାଗୁଛି ଆଉ ଆଉ ହେଉଛି ଆମର ଚିତ୍ରକୁଟ୍ ଡ୍ୟାମ୍ଟା ସେଇଟା ବି ଭଲ ଅଛି ସେଇଠି ବି ମାଛ ଧରାଳି ମାନେ ଅଛନ୍ତି ମାଛ ଧରୁଛନ୍ତି ବହୁତ ମଜା ଲାଗୁଛି ଦେଖିବାକୁ ଆଉ ମୁଁ ଏତିକି କହିବାକୁ ଚାହୁଁଛି ଆଉ ଆଉ ତ ମୁଁ କେଉଁଠି ଯାଇନାହାନ୍ତି